ହ୍ୟାଲୋ ହଁ ଆଜ୍ଞା କ'ଣ ନେବାର ଥିଲା କି ହଁ ହଁ ସବୁ ମଞ୍ଜି ଅଛି ସବୁ ଏବେ ନୂଆ ମଞ୍ଜି ଆସିଛି ଆଉ ହାଇବ୍ରିଡ଼୍ ମଞ୍ଜି ଆଉ ବହୁତ ଏତେ ଛୋଟ ଛୋଟ ଗଛରୁ ହିଁ ଏଇଟା ସବୁ ଫଳ ହେଉଛି କେଉଁ କେଉଁ ମଞ୍ଜି ନେବେ ସବୁ ସବୁ ସବୁ ସବୁ ଅଛି କିନ୍ତୁ କେତେ କେତେ ପ୍ୟାକେଟ୍ ନେବେ ପାଞ୍ଚ ପାଞ୍ଚ ପ୍ୟାକେଟ୍ କଖାରୁ କଖାରୁ ମଞ୍ଜିଟା ତ ସରିିଯାଇଛି ଟିକିଏ କଖାରୁ ମଞ୍ଜି ନାହିଁ ତ ହଁ ଚାରା ଏଇଟା କିଛି ଅଛି ଯେ ଏଇଟା ନେଉନାହାନ୍ତି ଏଇଟା ଭଲ ଆସିବ କଦଳୀର ଚାରା ଅଛି ଅମୃତଭଣ୍ଡା ଚାରା ଅଛି ସବୁ ଛୋଟ ଛୋଟ ହାଇବ୍ରିଡ଼୍ ଆମ୍ବ ଗଛ ଅଛି ସବୁ ଛୋଟ ଛୋଟ ଗଛ ବି ଅଛି ସବୁ ନେଇଯଅ ଆଉ ଏଇଟା ଏଇଟା ଏଇଟା ଦେଶୀ ମଞ୍ଜି ଏଇଟା ହାଇବ୍ରିଡ଼୍ ମଞ୍ଜି ହାଇବ୍ରିଡ଼୍ ଗୁଡା ଜଲ୍ଦି ଗଛ ହେବ ଅଳ୍ପ ଇଏରେ ଭଲ ଫଳ ଆସିବ ଜଲ୍ଦି ହୋଇଯିବ ଦେଶୀ ଗୁୁଡ଼ା ଟିକିଏ ଟାଇମ୍ ଲାଗିବ ତ ଦେଶୀ ଗୁଡ଼ା ହେଉଛି କୋଡ଼ିଏ ଟଙ୍କା ଲେଖାଏଁ ପ୍ୟାକେଟ୍ ଆଉ ଇଏ ହାଇବ୍ରିଡ଼୍ ହେଉଛି ଚାଳିଶ ଟଙ୍କା ପ୍ୟାକେଟ୍ ଆଉ ଗଛ ଚାରା ହେଉଛି ଏମିତି ତା'ର ବିଡ଼ା ଯେଉଁ ବିଡ଼ା ଦେଖୁଛନ୍ତି ସେ ବିଡ଼ା ସବୁଥିରେ ଅଲଗା ଅଲଗା ଟିକିଏ ରେଟ୍ ଅଛି ଆଉ ପାଞ୍ଚ ଟଙ୍କା ଯୁଗ କେଉଁଠି ପହଞ୍ଚିଲାଣି ଆଉ ପାଞ୍ଚ ଟଙ୍କା ଜିନିଷ ଅଛି ପାଞ୍ଚ ଟଙ୍କାରେ ବା ଚକଲେଟ୍ଟେ ଚା' କପ୍ଟେ ହେଉନି କେମିତି କହୁଛନ୍ତି ଆପଣ ତ ଅନ୍ୟ ଆଡ଼ୁ କିଣୁଥିବେ ନା ଆମ ପାଖରେ ପାଞ୍ଚ ଟଙ୍କିଆ ଜିନିଷ ନାହିଁ ସେ ଯୁଗ ଗଲାଣି ଭାରି ହଉ ହଉ ହଉ ଏଇ ଏଇ ଜିନିଷ ଅଛି ଯାହା ଦରକାର ଆପଣ ଦେଖନ୍ତୁ ନେଇସାରିଲେ ମୁଁ ରେଟ୍ କହିଦେବି ଆଉ